ମୋର ଝିଅର ପ୍ଲସ୍ ଟୁ ସାଇନ୍ସ ପାସ୍ କଲା ପରେ ସେ କ'ଣ ପଢ଼ିବ ବୋଲି ମୁଁ ଭାବି ଏ ବିଷୟରେ ବହୁତ ଚିନ୍ତିତ ଥିଲି କିନ୍ତୁ ମୋର ଗୋଟିଏ ସାଙ୍ଗ କହିଲା ଯେ ତାକୁ ଇଞ୍ଜିନିୟରିଂ ପାଠ ପଢ଼େଇଲେ ତା ଭବିଷ୍ୟତ ଭଲ ହେବ ଆଉ ଗ୍ରାଜୁଏସନ୍ ତାକୁ କରି ତାକୁ ଏଥିରେ ମେଡ଼ିକାଲ୍ ହେଉ କିମ୍ବା ଇଞ୍ଜିନିୟରିଂ ହେଉ ଛାଡ଼ ତାପରେ ମୁଁ ଚିନ୍ତା କଲି ଯେ କିଟ୍ କଲେଜରେ ତାକୁ ଇଞ୍ଜିନିୟରିଂ ପଢ଼େଇବା ପାଇଁ କାରଣ ସେଠାରେ ଲେଡ଼ିଜ୍ମାନେ ରହିବା ପାଇଁ ହଷ୍ଟେଲ ରହିଛି ଏବଂ ଟିଉସନ୍ କରିବା ପାଇଁ ମଧ୍ୟ ସମସ୍ତ ସୁବିଧା ଥିଲା ଏସବୁ ଦୃଷ୍ଟିରୁ ମୁଁ ଏକ ଗୁରୁତ୍ଵପୂର୍ଣ ନିଷ୍ପତି ନେଲି ଯେ ସେଠାରେ ହିଁ ଆଡ଼ମିସନ୍ କରି ମୋ ଝିଅକୁ ପାଠ ପଢ଼ାଇବି ଏବଂ ସେଠାରେ ରହିଲେ ସେଠା ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା ରହିଛି କୌଣସି ପିଲାଙ୍କର ଅସୁବିଧା ହେବ ନାହିଁ ସେଠାରେ ଖାଇବା ପିଇବାରଠାରୁ ଧରି ଡାକ୍ତରୀ ଚିକିତ୍ସା ପର୍ଯ୍ୟନ୍ତ ମଧ୍ୟ ସମସ୍ତ ବ୍ୟବସ୍ଥା ରହିଥିଲା ତେଣୁ ମୁଁ ଏହି ଗୁରୁତ୍ଵପୂର୍ଣ ନିଷ୍ପତି ନେଇ ତାକୁ ସେଠାରେ ଆଡ଼ମିସନ୍ କଲି